ହଁ ଆଜ୍ଞା ଗୃହପାଳିତ ପଶୁ ବା ପକ୍ଷୀପାଇଁ ଉନ୍ନତମାନର କିସମ ବାଛିବା ପାଇଁ ଯେଉଁମାନେ ଭେଟ୍ନାରୀରେ ଅଛନ୍ତି ସେମାନଙ୍କ ସହିତ ପରାମର୍ଶ କରିବା ଆବଶ୍ୟକତା ଅଛି ଆମମାନଙ୍କ ଠାରୁ ଭେଟର୍ନାରୀ ଡକ୍ଟର୍ ଆମଠୁ ନିଶ୍ଚିତ କିଛି ଅଧିକ ଜାଣିଛନ୍ତି ତାଙ୍କର ପରାମର୍ଶ ନେବା ପ୍ରତ୍ୟେକ ମଣିଷର ଆବଶ୍ୟକତା ଯେଉଁମାନେ ନିଜଘରେ ଗୃହପାଳିତ ପଶୁ ପକ୍ଷୀ ପାଳନ କରୁଛନ୍ତି ଉନ୍ନତମାନର ଉନ୍ନତ ପ୍ରଜାତିର ଯଦି ଆମେ ପଶୁ ପକ୍ଷୀ ରଖିବା ନିଶ୍ଚିତ ଲାଭବାନ୍ ହବା ଇଏ ଦୃଷ୍ଟିକୋଣରୁ ମୋର ବ୍ୟକ୍ତିଗତ ମତ ଉନ୍ନତମାନର ରଖିବା ସହିତ ଦେଶୀଗାଈ ଜର୍ଶୀ ଗାଈ ଠାରୁ ଅନେକ ଗୁଣରେ ବି ଭଲ ଯଦି ତାର ସଠିକ୍ ଯତ୍ନ ନିଆଯାଏ ସେଥିରୁ ମଧ୍ୟ ଆମେ ବହୁ ଲାଭ ପାଇପାରିବା